ଦଶ ବାର ଦୁଇହଜାର ତେର ପନ୍ଦର ଏକ ଦୁଇହଜାର ସାତ ତେର ଏଗାର ଦୁଇହଜାର ଉଣେଇଶି ପଚିଶି ତିନି ଦୁଇହଜାର ସତର ସତର ସାତ ଦୁଇହଜାର ଷୋହଳ